ଚାଷ କାର୍ଯ୍ୟରେ ଆମେ ଧାନ ଚାଷ କରିଥାଉ ସେଥିମଧ୍ୟରେ ଆମେ ପାଣିପାଗ ପାଇଁ ଉପରେ ନିର୍ଭର କରିଥାଉ ପାଣିପାଗ ଯଦି ଭଲ ହୁଏ ତାପରେ ଧାନ ଚାଷ ଭଲ ହୋଇଥାଏ ଯଦି ପାଣିପାଗ ଯଦି ଖରାପ ହୋଇଥାଏ ତାହେଲେ ଧାନ ଆମର ବି କ୍ଷତିରେ ପହଞ୍ଚି ଥାଏ ସେଥିମଧ୍ୟରେ ଆମେ ବାତ୍ୟା ଇନ୍ତି ସବୁ ହୋଇ ଧାନ ଖରାପ ହୋଇଯାଇଥାଏ ସେଥିମଧ୍ୟରେ ଆମେ କିଛି ଲୋକମାନେ ବାତ୍ୟା ଦ୍ୱାରା ପ୍ରଭାହିତ ହୋଇ ଧାନ ଖରାପ ହୋଇଯାଇଥାଏ ଧାନ ଖରାପ ହୋଇସାରିଲା ପରେ ଲୋକମାନଙ୍କ ଆମେ ଚାଷ ଉପରେ ଆଶା କରିି ବସିଥାଉ ଆମେ କୃଷକମାନେ ସବୁପ୍ରକାର ସୁବିଧା ପାଇବା ଜରୁରୀ ଅଟେ ସେଥିପାଇଁ ଆମେ କିଛି ନ କରିପାରିବା ଯୋଗୁଁ ଧାନ ଖରାପ ହୋଇଯାଇଥାଏ ବାତ୍ୟା ଯୋଗୁଁ ଧାନ ଖରାପ ହେଇସାରିଲା ପରେ ଆମେ ସବୁ ଲୋକ ସରକାରଙ୍କ ଉପରେ ଭରସା କରି ବସିଥାନ୍ତି ସେଥିମଧ୍ୟରେ ଲୋକମାନଙ୍କ ପାଇଁ ଏକ ସବୁ ପ୍ରକାର ସୁବିଧା ଟିକେ କାଢ଼ିବାର ସରକାରଙ୍କ ଉଚିତ ଧାନ ଧାନ ଚାଷରେ କେତେ ଖରାପ ହୋଇଯାଇଥାଏ ସେଥିମଧ୍ୟରେ ଲୋକମାନେ ଫସଲ କରିବାରେ କିଛି ଉପଦ୍ରବ୍ୟ ନ ପାଇ କିଛି ମାନେ ଧାନ ଚାଷ କରି ଲୋକମାନଙ୍କର ଅର୍ଥ ମିଳିନଥାଏ ସେଥିମଧ୍ୟରେ ଲୋକମାନଙ୍କ ପାଇଁ ଏକ ସରକାରରେ ଏକ ସବୁପ୍ରକାର ସୁବିଧା କାଢ଼ିବାରେ ସହଯୋଗ କରିପାରିବେ ଥିବାରୁ ଆମେ ସରକାରଙ୍କ ପାଖରେ ଚିରପକୃତ ରହିଥାନ୍ତୁ